ପାଞ୍ଚ ଅଗଷ୍ଟ ଦୁଇ ହଜାର ତିନି ଛଅ ଜାନୁଆରୀ ଦୁଇ ହଜାର ଚାରି ସାତ ଜୁନ୍ ଦୁଇ ହଜାର ପାଞ୍ଚ ଆଠ ଅଗଷ୍ଟ ଦୁଇ ହଜାର ତେଇଶି ନଅ ଫେବୃଆରୀ ଦୁଇ ହଜାର ପାଞ୍ଚ